ଦଶ ଏକ ଦୁଇ ହଜାର ଚବିଶି ନଅ ଚାରି ଦୁଇ ହଜାର ଚବିଶି ଏଗାର ଚାରି ଦୁଇ ହଜାର ଚବିଶି ପନ୍ଦର ଆଠ ଦୁଇ ହଜାର ଚବିଶି ଛବିଶି ଏକ ଦୁଇ ହଜାର ଚବିଶି